ଆମ ଗାଁ ଯେମିତିକି ବେଶୀ ସହରୀକ ଗାଁ ନୁହେଁ ସେଥିଯୋଗୁଁ ଆମ ଗାଁରେ ବିଭିନ୍ନ ପ୍ରକାରର କ୍ଷୁଦ୍ରଶିଳ୍ପ ବା କ୍ଷୁଦ୍ର ବ୍ୟବସାୟ ଦେଖାଯାଇଥାଏ ଯେମିତିକି ଆମ ଗାଁରେ ଅଟାକଳ ଥାଏ ଆମ ଗାଁରେ ଧାନକୁ ଯୋଉ ଚାଉଳରେ ପରିଣତ କରିବା ପାଇଁ ଯେଉଁ ପ୍ରକାରର ଥାଏ ପ୍ରକ୍ରିୟାଟା ସେ ପ୍ରକ୍ରିୟା ପାଇଁ ଯେଉଁ ଯନ୍ତ୍ର ଆବଶ୍ୟକ ସେଇ ଯନ୍ତ୍ରର ମଧ୍ୟ ବ୍ୟବସାୟ ରହିଥାଏ ଆମ ଗାଁରେ ଟ୍ରାକ୍ଟର୍ର ବି ଗୋଟେ ବ୍ୟବସାୟ ଥାଏ କି ଲୋକମାନେ ବିଭିନ୍ନ ମାନେ ନିଜର ଟ୍ରାକ୍ଟର୍ ରଖିକି ଲୋକମାନଙ୍କର ମାନେ ଯେଉଁ ଧାନଚାଷ ହୁଏ ସେଟା କରିଥାନ୍ତି ସେଟା ବି ଗୋଟେ ବ୍ୟବସାୟରେ ଗଣା ହେଇଥାଏ ଆମ ଗାଁରେ ନଡ଼ିଆଗଛ ଲଗାଇକି ନଡ଼ିଆ ବ୍ୟବସାୟ କରନ୍ତି ନଡ଼ିଆରୁ ନଡ଼ିଆ ଝାଡ଼ୁ ବ୍ୟବସାୟ କରିଥାନ୍ତି ଆମ ଗାଁରେ ଯେହେତୁ ପାଣି ବେଶୀ ମାନେ ପାଣି ସେତିକି ସୁବିଧା ଅଛି କେତେ ଲୋକ ବି ଜଳର ମଧ୍ୟ ବ୍ୟବସାୟ କରିଥାନ୍ତି ମାନେ ଜଳକୁ ବା ପାଣିକୁ ବୋତଲରେ ପଶାଇ ବୋତଲରେ ପଶାଇ ତାକୁ ବାହାରେ ବିକ୍ରୀ କରିଥାନ୍ତି ଆମ ଗାଁରେ ଯେଉଁ ନଡ଼ିଆ ପଇଡ଼ ସେରା ତ ମାନେ ଇଏ କରିଥାନ୍ତି ଆଉ ଗୋଟେ ଖଲି ହେଇଗଲା ଖଲି ମଧ୍ୟ କେତେଜଣ କରିଥାନ୍ତି ମାନେ ପତ୍ରକୁ ଶୁଖାଇକି ତାକୁ ଶୁଖାଇକି ସେଥିରେ କାଠି ବାନ୍ଧିକି କ କରିଥାନ୍ତି ଖଲି ଖଲି କରିଥାନ୍ତି ଆମ ଗାଁରେ ହଳଦୀ କରିଥାନ୍ତି ହଳଦୀ ମାନେ ହଳଦୀର ଗଛ ଲଗାଇ ଦେବେ ବହୁତ ବର୍ଷ ପୂର୍ବରୁ ତା'ପରେ ହଳଦୀ କରିସାରିଲା ପରେ ହଳଦୀକୁ ସିଜାଇବେ ସିଜାଇକି ହଳଦୀକୁ ଶୁଖାଇବେ ଶୁଖାଇକି ତା'ପରେ ତାକୁ ଗୁଣ୍ଡ ପେଶାଇବେ ପେଶାଇକି ତାକୁ ବିକ୍ରି କରିବେ ଆମ ଗାଁରେ ଯେଉଁ ପେଶା ମେସିନ୍ ବି ଅଛି ମାନେ ଯେଉଁ ଚାଉଳ ପେଶା ହେଇଗଲା ଗହମ ପେଶା ହେଇଗଲା ଏସବୁ ପେଶା ମାନେ ଯନ୍ତ୍ର ମଧ୍ୟ ଆମ ଗାଁରେ ଅଛି ଏଇଭଳି ସବୁ କ୍ଷୁଦ୍ର କ୍ଷୁଦ୍ର ବ୍ୟବସାୟ ସେମିତି ବୃହତ ବଡ଼ ବ୍ୟବସାୟ ଗାଁ ସହର ମାନଙ୍କରେ ବିଭିନ୍ନ ପ୍ରକାରର ଅଛି କିନ୍ତୁ ଗ୍ରାମରେ ଏଇସବୁ ଯେଉଁ ବ୍ୟବସାୟ ଏଇରା ସବୁ କ୍ଷୁଦ୍ର କ୍ଷୁଦ୍ର ବ୍ୟବସାୟ ରହିଛି